ବ୍ରହ୍ମାଣ୍ଡ ହେଉଛି ଏକ ଗ୍ରହ ଓ ନକ୍ଷତ୍ରମାନଙ୍କୁ ନେଇ ଗଠିତ ଏଠାରେ ଗ୍ରହମାନଙ୍କ ମଧ୍ୟରୁ ଆମର ତିନି ନମ୍ବର ଗ୍ରହ ହେଉଛି ପୃଥିବୀ ପୃଥିବୀ ପୃଥିବୀ ପୃଷ୍ଠରେ ଆମେ ବାସ କରିଥାଉ ପୃଥିବୀ ପୃଥିବୀରେ ଯେମିତି ଆମେ ମଣିଷମାନେ ପଶୁପକ୍ଷୀ ଓ ଗଛ ଲତା ଆଦି ସବୁକୁ ନେଇ ଗୋଟିଏ ପୃଥିବୀ ସୃଷ୍ଟି ହେଉଛି ସେମିତି ଅନ୍ୟ କେଉଁ ଗ୍ରହ ଗୁଡ଼ିକ ମାନଙ୍କରେ ମଧ୍ୟ ସେମିତି ସେଠାକାର ପଶୁପକ୍ଷୀ ଓ ମଣିଷ ଗଛଲତାଙ୍କୁ ନେଇ ମଧ୍ୟ କେତେ ପ୍ରକାର ଗଠିତ ସେମିତି ଅନେକ ପ୍ରକାର ବି ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥାଏ ପୃଥିବୀରେ ଏମିତି ଗୋଟେ ଜିନିଷ ମାନେ ଯାହା ବି ଦରକାର ଯାହା ବି ଚାହିଁବ ତାହା ହୋଇଥାଏ ତେଣୁ ଆମେ ଯେମିତି ପୃଥିବୀ ପୃଷ୍ଠରେ ବାସ କରିଥାଉ ସେମିତି ଅନ୍ୟ ଗ୍ରହମାନଙ୍କରେ ମଧ୍ୟ ସେଥିରେ ଲୋକମାନେ ବାସ କରିଥାନ୍ତି ଓ ଅନେକ ଲାଭଦାୟକ ମଧ୍ୟ ପାଇଥାନ୍ତି ଏଥିରେ କେତେଗୁଡ଼ିଏ ସୁବିଧା ଥାଉଛି ଆମ ନକ୍ଷତ୍ରମାନଙ୍କରେ ମଧ୍ୟ ଏମିତି କେତେ ପ୍ରକାର ଗ୍ରହ ବା ଯେମିତି ଆମକୁ ଆମର ହେଉଛି ପୃଥିବୀ ପୃଥିବୀ ପୃଷ୍ଠରେ ଆମେ ବାସ କରିଥାଉ ସେମିତି କେଉଁ କେଉଁ ଗ୍ରହ ଅନେକ ପ୍ରକାର ଗ୍ରହ ଅଛି ସେଥିରେ ମଧ୍ୟ ଲୋକମାନେ ବାସ କରିଥାନ୍ତି ସେମାନଙ୍କର ହେଲେ ଚାଲିଚଳଣ ମାନେ ଅନେକ ପ୍ରକାର ତଫାତ୍ ଥାଏ ଆମର ପୃଥିବୀଠାରୁ ସେ ସେ ଗ୍ରହ ରହିଲେ ଅଲଗା ମାନେ ତଫାତ୍ ପାର୍ଥକ୍ୟ ବହୁତ ଥାଏ ସବୁଠାରୁ ଅଧିକ ଖୁସି ଲାଗେ ଓ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ ଆମେ ଚାହିଁବା ଯେମିତି ଆମେ ପୃଥିବୀରେ ବାସ କରୁଛୁ ସେମିତି ଆଉ କେଉଁ ଗ୍ରହରେ ଯାଇକି ବାସ କରିବୁ ସେମିତି ହେଇପାରିବନି ଯାହାକୁ ଯେଉଁଠି ଦରକାର ସେଇ ସେଠି ବାସ କରିଥାଉ ଆମେ ଚାହିଁଲେ ବି ମଧ୍ୟ ସେଠି ଆମେ ପହଞ୍ଚିପାରିବା ନାହିଁ ତେଣୁ ଆମେ ପୃଥିବୀ ବ୍ରହ୍ମାଣ୍ଡ ବିଷୟରେ ଏତିକି ରହସ୍ୟ ଜାଣିଛି